ଆମ ଢେଙ୍କାନାଳ ଅଞ୍ଚଳର ସାଇବାବାଙ୍କ ମନ୍ଦିରଟି ବହୁତ ପୁରୁଣା ଏବଂ ପ୍ରସିଦ୍ଧ ମନ୍ଦିର ଅଟେ ଏଠାରେ ବହୁତ ଭକ୍ତଙ୍କର ଆଗମନର ପ୍ରୟାସ ଥାଏ ଦୂର ଦୂରାନ୍ତରୁ ଲୋକମାନେ ଆସି ଏଠାରେ ବାବାଙ୍କର ଦର୍ଶନ ନିଅନ୍ତି ଏବଂ ପ୍ରତି ଗୁରୁବାରେ ଓ ରବିବାରେ ବାବାଙ୍କର ସନ୍ଧ୍ୟା ଆଳତି ବହୁ ଧୂମ୍ ଧାମ୍ ରେ ହୋଇଥାଏ ଏବଂ ସନ୍ଧ୍ୟା ସମୟର ଆଳତି ପରେ ପ୍ରସାଦ ମଧ୍ୟ ଲୋକମାନେ ପାଇକି ଯାଆନ୍ତି ଏବଂ ଆମ ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମର ନୀଳକଣ୍ଠପୁର ଠାରେ ବ୍ରାହ୍ମଣୀ ନଦୀ କୂଳରେ ବାଜିରାଉତଙ୍କର ସ୍ମାରକୀ ଅଛି ସେଠାରେ ଛୋଟ ଛୋଟ ବହୁତ ଅଳ୍ପ ବୟସରୁ ବାଜିରାଉତ ଇଂରେଜ ମାନଙ୍କ ସହ ଲଢ଼ି ତାଙ୍କର ଇଂରେଜୀ ମାନଙ୍କର ବନ୍ଧୁକ ମୁନରେ ତାଙ୍କ ଜୀବନ ତ୍ୟାଗ କରିଥିଲେ ସିଏ ଆମ ଢେଙ୍କାନାଳ ଜିଲ୍ଲାର ବହୁତ ଗର୍ବ ଆମେ ଅନୁଭବ କରୁଛୁ